ଆମ ଯେହେତୁ ଆମ ର ବିଲ ମାନଙ୍କରେ ପଟା କବଲା ନାହିଁ କିମ୍ବା ଆମର ମଣ୍ଡିରେ ଧାନ ଆମେ ଚାଷ କରୁଛୁ ବୋଲି ବିକ୍ରି କରିପାରୁ ନାହୁଁ କାର୍ଡ଼ ନାହିଁ ଆମର ଆଉ ଏ ଏଠିକାର ମଧ୍ୟସ୍ଥି ମାନେ ଧାନ କମ୍ ରେଟ୍ରେ କିଣିକି ନେଉଛନ୍ତି ଷୋଳଶହ କିମ୍ବା ସତରଶହ ରେଟ୍ରେ କିଣିକି ନେଉଛନ୍ତି ଆମ ମାନଙ୍କ କତୁରୁ ସେମାନେ ନେଇ ବିକୁଛନ୍ତି ଅଧିକା ରେଟ୍ରେ ସେଥିପାଇଁ ଆମେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛୁ କିମ୍ବା ଆମକୁ ଶୋଷଣ ବି ସେମାନେ କରୁଛନ୍ତି ଆମର ତ ପଟା କବଲା ନାହିଁ କଣ କରିମୁ